ନମସ୍କାର ଆମେ ପୋଷାକ ଧୋଇ ଧୋଇବା ପାଇଁ ଆମେ ବିଭିନ୍ନ ପ୍ରକାର ମାର୍କେଟ୍ରେ ୟୁଜ୍ ହେଉଥିବା ଜିନିଷ ପତ୍ର ମାନେ ପ୍ରଡ଼କ୍ଟ ଯାହାକି ସର୍ଫ ଏକ୍ସେଲ୍ ଡ଼ିଟର୍ଜେଣ୍ଟ ସର୍ଫ୍ ସ ଡ୍ରେସ୍ ଧୋଇବା ସାବୁନ୍ ଇତ୍ୟାଦି ଏସବୁର ବ୍ୟବହାର କରିଥାଉ ଯାହାଫଲରେ ଆମେ ଡ୍ରେସ୍ଟା ଭଲ୍ସେ ସଫା କରିପାରୁ ଏବଂ ଏଥିପାଇଁ ଆମେ ମାନେ ନଷ୍ଟ ପାଣି ବି ନଷ୍ଟ କରୁଥାଉ ପାଣି ଥ୍ରୋ ୟୁଜ୍ରେ ଆମେ ଏଇ କାମଟା ସଫଳ କରିପାରୁ ଡ୍ରେସ୍ ଧୋଇକି ବାହାରେ ଶୁଖେଇପାରୁ କିନ୍ତୁ ଆମେ ଯଦି ମେସିନ୍ରେ ସାହାଯ୍ୟ ନେବା ହେଲେ ଆମକୁ ପାଣି ବି ବେଶୀ ନଷ୍ଟ ହୁଏ ନାହିଁ ଆଉ ସେଇଟାରେ ପୋଷାକଗୁଡ଼ାକ ଭଲ୍ସେ ସଫା ହୋଇକି କ୍ଲିନ୍ ହୋଇକି ଶୁଖିକି ବାହାରିଯାଏ ଯାହାଫଲରେ କି ଆମକୁ ବେଶି କଷ୍ଟ କରିବାକୁ ପଡ଼େ ନାହିଁ ଏବଂ ସେଇ ପାଣିକୁ ଯଦି ଆମେ ଗଛ ମୂଲରେ ପକେଇଦେବା ହେଲେ ଆମର ପାଣି ବି ନଷ୍ଟ ହେବ ନାହିଁ